ଆଜିକାଲି ପିଲାମାନେ ସେମାନଙ୍କ ଖାଲି ସମୟରେ ଖାଲି ତ ପାଠ ପଢ଼ିବା ପାଇଁ ଇଚ୍ଛା କରନ୍ତିନି ସାଧାରଣତଃ ଖେଳିବା ପାଇଁ ନାଚ ଗୀତ ଡ୍ରଇଂ ଏସବୁରେ ବହୁତ ମନ ତାଙ୍କର ଥାଏ ପାଠ ପଢ଼ିବା ପାଇଁ ତାଙ୍କୁ ଯେତିକି କଷ୍ଟ ଲାଗେ ଏସବୁ କରିବା ପାଇଁ ସେତିକି ଲାଗେନି ଆମେ ଯେତେବେଳେ କହୁ ପାଠ ପଢ଼ ପାଠ ପଢ଼ ବୋଲି ପାଠ ପଢ଼ିବା ପାଇଁ କହିଲେ ଛୁଆ ମାନଙ୍କର ବହୁତ ଟେନସନ ବହୁତ କଷ୍ଟ ସେମାନଙ୍କୁ ପାଠ ପଢ଼ିବା ପାଇଁ ବାକି କୌଣସି ଖେଳ କିମ୍ବା ଡେନ୍ସ ହଉ ନୃତ୍ୟ ହଉ ଚିତ୍ର କର ହଉ ଏସବୁ କହିଲେ ସେମାନେ ପୁରା ଆଗୁଆ ଥାଆନ୍ତି ସେମିତି ସ୍କୁଲ ଗୁଡ଼ାରେ ବି ପାଠ ପଢ଼ା ସହିତ ପିଲାଙ୍କର ଖେଳ ବି ହେଉଛି ନାଚ ହେଉଛି ଚିତ୍ରାଙ୍କନ ହଉଛି ଚିତ୍ରାଙ୍କନ କମ୍ପିଟିସନ୍ ଖେଳ ନାଚ ଗୀତ ସବୁ କିଛି ହଉଛି ସବୁ ଛୁଆ ସବୁ ଛୁଆଙ୍କର ଖାଲି ପାଠ ଦରକାର ନି ଖେଳ ନାଚ ଆଉ ଆଜି କାଲି ତ ବହୁତ ମାତ୍ରାରେ ବଢ଼ିଗଲାନି ସାଧାରଣତଃ କମ୍ପିଟିସନ୍ ବି ଆସିଗଲାନି ପିଲାଙ୍କ ଭିତରେ ନାଚ ଗୀତ ତ ସେମାନେ ମେନ ଭଲ କଥା ପାଠ ସହିତ ଖେଳ ନାଚ ଗୀତ ରହିଲେ ବି ସେମାନଙ୍କ ରୁଚି ଯେଉଁଟା ସେମାନେ ଆଗ୍ରହ କରୁଛନ୍ତି ସେଇଟା ଭଲ କଥା ଖାଲି ମାନେ ପାଠ ପଢ଼ିଦେଲେ ଯେ ପାଠ ହେଇଯିବ ତାର କିଛି ମାନେ ନଥାଏ ପାଠ ସହିତ ଏହିସବୁ କଳା ବି ରହିବା ବହୁତ ଭଲ କେଉଁ ଛୁଆ ର ପାଠ ହଉ ନଥିବ ସେ ଡେନ୍ସ କରୁ ନାଚ ଗୀତ ସବୁଥିରେ କମ୍ପିଟିସନ ଭାଗ ନଉ ପିଲାଙ୍କ ମନୋରଞ୍ଜନ ତ ପିଲାମାନେ ତ ଖେଳିବା ପାଇଁ ବହୁତ ଆଗ୍ରହୀ ଥାଆନ୍ତି ନା ସେଥିପାଇଁ ତ ମାଁ ବାପା ମାନେ ପିଲାମାନଙ୍କୁ କିଛି ସମୟ ଖେଳିବା ପାଇଁ ବି ଛାଡ଼ନ୍ତି ତାଙ୍କ ମାଇଣ୍ଡ ଯାହା ଦ୍ଵାରା ତାଙ୍କ ମାଇଣ୍ଡ ଫ୍ରେସ ହବ ସେମାନେ ତାଙ୍କ ମାଇଣ୍ଡ ରେ କିଛି ୟେ ପଶିବନି ତ ପିଲାମାନେ ଖେଳିବା ଦ୍ଵାରା ତାଙ୍କର ଦେହ ବି ସୁସ୍ଥ ରୁହେ ଆମେ ଆମେ ଛୋଟବେଳେ ଯେତେବେଳେ ପାଠ ପଢ଼ୁଥିଲୁ ଆମ ବାପା ମାଁ ମାନେ ଆମେ ସନ୍ଧ୍ୟା ଉପର ବେଳା ବାଜିବ ମାନେ ଚାରିଟା ବାଜିବ ମାନେ ଆମେ ଖେଳିବା ପାଇଁ ଯାଉଥିଲୁ ଖେଳିବା ଦ୍ଵାରା ୟା ଦ୍ଵାରା କ'ଣ ହୁଏ ନା ଆମେ ଖେଳିଲେ ଖାଲି ଆମ ମନ ଫୁର୍ତ୍ତି ହୁଏନି ତା ସହିତ ଆମେ ଆମକୁ କ'ଣ ମନ ଫୁର୍ତ୍ତି ହେବା ସାଙ୍ଗରେ ଆମକୁ ଆରମ ମାନେ ଶାନ୍ତି ଲାଗେ ମାନେ ଆମେ ଯେମିତି ଫ୍ରି ଲାଗେ ଆମକୁ ଖେଳିକି ଆସିଲୁ ତା ସହିତ ଶାରୀରିକ ବି ଦେହ ବି ଠିକ୍ ରୁହେ ଶରୀର ବି ଠିକ୍ ରହିଥାଏ ଖେଳିବା ଦ୍ଵାରା କୁହନ୍ତି ଦୌଡ଼ି ଦୌଡ଼ି କଲେ କିମ୍ବା ଡିଆଁ ଡୁଇଁ କଲେ ଛୋଟ ପିଲାମାନେ ଯେତେ ଖେଳିବେ ଯେତେ ଡିଆଁ ଡୁଇଁ କରିବେ ତାଙ୍କ ପାଇଁ ବହୁତ ଭଲ କୁହନ୍ତି କାହିଁକି ନା ସେମାନଙ୍କ ଦେହ ବି ଭଲ ରହିବ ସେମାନେ ଯେତେ ଦୌଡ଼ିବେ ଯେତେ ଡିଆଁ ଡୁଇଁ କରିବେ ଖେଳିବେ ତାଙ୍କ ପାଇଁ ଭଲ ସେଥିପାଇଁ ଖାଲି ସମୟରେ ପିଲାମାନେ ଖେଳିବା କଥା ପାଠ ବି ପଢ଼ିବା କଥା ପାଠ ପଢ଼ିବା ଟାଇମରେ ପାଠ ପଢ଼ନ୍ତୁ ଖେଳିବା ସମୟରେ ଖେଳନ୍ତୁ ନାଚ ଗୀତ ସବୁରେ ଭାଗ ନିଅନ୍ତୁ ଆମ ଓଡ଼ିଶାରେ କୌଣସି ବି ଛୁଆ ପଛୁଆ ନୁହଁନ୍ତି ସମସ୍ତେ ଆ ସମସ୍ତେ ଆଗରେ ଅଛନ୍ତି ତ ଆମେ ବି ଚାହିଁବାନି ସେମାନେ ପଛେଇକି ରୁହନ୍ତୁ ତ ଆମ ଓଡ଼ିଶା ବହୁତ ଆଗରେ ଅଛି ବହୁତ ଆଗରେ ଖାଲି ପାଠରେ ନୁହେଁ ଆମ ଓଡ଼ିଶା ସାଠରେ ବି ଅଛି ତା ସାଙ୍ଗରେ ନାଚ ଗୀତ ସବୁଥିରେ ସବୁ ଛୁଆ ମୁଁ ବି ଚାହିଁବି ସବୁ ଛୁଆ ପାଠ ସହ ଏସବୁ ରେ ବି ଭାଗ ନିଅନ୍ତୁ ଆଉ ଜିତନ୍ତୁ